ହ୍ୟାଲୋ ଭାଇ ଆପଣ କେଉଁଠି ଅଛନ୍ତି ଆମେ ଯେଉଁ ଗାଡ଼ିଟା ବୁକ୍ କରିଥିଲୁ ପିକନିକ ଯିବା ପାଇଁ ଆଉ ଆମେ ବହୁତ ଲେଟ୍ ହେଲାଣି କଣ କରିବା ତାହେଲେ ଆଉ ଶୀଘ୍ର ଆସନ୍ତୁ ଆମେ କେଉଁଠି ଅଛ ଆମେ କାହିଁ ଦେଖିପାରୁନୁ ଶୀଘ୍ର ଆସନ୍ତୁ ଆମେ ଛୁଆ ପିଲାଙ୍କୁ ନେଇକି ଯିବୁ ଡେରି ହଉଛି ମୁଁ ଆଡ଼୍ରେସ ଦେଇ ଦଉଛି ନ ହେଲେ ପଳିଆସନ୍ତୁ ଆମ ଘର ପାଖକୁ